ରୋଷେଇ କରିବା କେବଳ ମହିଳାଙ୍କ କାମ ସେମିତି ମହିଳାଙ୍କ କାମ ସେମିତି କିଛି ନାହିଁ ହଁ ମହିଳାଙ୍କ କାମ ଏଇଟା ତା'ମାନେ ନୁହଁ ଯେତେବେଳେ ଆମମାନଙ୍କର ବା ମହିଳାମାନଙ୍କର ଦେହ ଅସୁସ୍ଥ ଥିବ ତ ଘରେ ଆଉ ଯେଉଁମାନେ ସଦସ୍ୟ ଅଛନ୍ତି ତ ଆମ ସ୍ୱାମୀ ହେଲେ କି ଆମ ଶ୍ୱଶୁର ହେଲେ ସେମାନେ ବି ଦିନେ ଦିନେ ରୋଷେଇ କରିଦେବା କଥା ଯେଉଁ ଦିନ ଆମମାନଙ୍କର ଦେହ ଖରାପ ଥାଏ ବା ମହିଳାମାନଙ୍କର ଦେହ ଖରାପ ସେହିଦିନ କି ପୂଜା ପର୍ବରେ ଉପବାସ ଆମେ କରିଥାଉ ସେହିଦିନ ବି ଟିକିଏ ରୋଷେଇ କରିଦେଲେ ପୁରୁଷମାନେ ଭଲ ହଁ ଆମ ଘରେ ବି ମୋ ସ୍ଵାମୀ ଦିନେ ଦିନେ ରୋଷେଇ କରିଦିଅନ୍ତି ଯେଉଁ ଦିନ ମୋର ଦେହ ଖରାପ ଥିବ କି ମୋର ଓଷା ବାର ଥିବ ସେହିଦିନ ବି ସେ ବି ରୋଷେଇ କରିଦିଅନ୍ତି ପୁରୁଷମାନେ ବି ଦିନେ ଦିନେ ମହିଳାମାନଙ୍କୁ ରୋଷେଇ କାମରେ ସାହାଯ୍ୟ କଲେ ଭଲ ହୁଅନ୍ତା ମହିଳାମାନଙ୍କର କାମ କେବଳ ରୋଷେଇ ନୁହଁ ରୋଷେଇ ମହିଳାମାନଙ୍କର କାମ କିନ୍ତୁ ସବୁଦିନ ନୁହଁ ତ ଦିନେ ଦିନେ ପୁରୁଷମାନେ ସାହାଯ୍ୟ କରିଦେଲେ ଭଲ ହେବ ପୁରୁଷମାନେ ବି ସବୁଦିନ ରୋଷେଇ କରିବା କଥା ନୁହଁ ମହିଳାମାନେ ରୋଷେଇ କରିବେ କି ପୁରୁଷମାନେ ଦିନେ ଦିନେ ସେମାନଙ୍କୁ ସାହାଯ୍ୟ ଯାଇକି କରିବେ ରୋଷେଇରେ ରୋଷେଇଟା ଆମ ଆମେ ଯେହେତୁ ସମସ୍ତେ ଖାଇବା ତ ଜଣେ ସେଇ ଯିଏ ରୋଷେଇ କରୁଛି ସେ କେବଳ ଖାଇବନି ନା ଆମେ ସମସ୍ତେ ମିଶି ମିଳି ମିଳିମିଶିକି ଖାଇବା ତ ଜଣେ ଯଦି ଆମ ପାଇଁ ସବୁଦିନ ରୋଷେଇ କରୁଛି ଆମେ ବି ଦିନେ ଦିନେ ତାଙ୍କୁ ଯଦି ସାହାଯ୍ୟ କରିଦେବା ତାଙ୍କୁ ବି କଷ୍ଟ ପଡ଼ିବନି କି ଆମକୁ ବି କଷ୍ଟ ପଡ଼ିବନି ତେଣୁକରି ଆମ ରୋଷେଇକୁ ଆମେ ମିଳିମିଶିକି କଲେ ସବୁଠୁ ଭଲ ହେବ